ଚତୁର୍ଥ ଷ୍ଟାଣ୍ଡାର୍ଡ଼ରୁ ପିଲା ଛୋଟ ଛୋଟ ପିଲାମାନଙ୍କର ଚ ଚିତ୍ରାଙ୍କନ ଆରମ୍ଭ ହୋଇ ଅଭ୍ୟାସ ବା ବୟସ ଥାଏ ଆଉ ଅନେକ ପିଲାମାନେ ସାନ ବେଳରୁ ହିଁ ଚିତ୍ରଟା ଆଙ୍କ ଅଙ୍କନ କରିଥାନ୍ତି ଆଉ ସେମାନଙ୍କର ପ୍ରିୟ ବି ହୋଇଥାଏ ସେଇଟା ସେଇ ଚିତ୍ର ଅଙ୍କନ କରିବାରେ ତାଙ୍କୁ ମଜା ବି ଆସିଥାଏ ଏବଂ ସେମାନେ ପେନସିଲ ଦ୍ୱାରା ଆଉ କଲର୍ ସ୍କେଚ ଏଯାକ ଦ୍ୱାରା ଚିତ୍ର ଅଙ୍କନ କରିକି ସେଠାରେ କଲର୍ ଦେଇକି ଆଉ ଉତ୍ତମ ଚିତ୍ର ଅଙ୍କନ କରିଥାନ୍ତି ଅଙ୍କନ କରିଥାନ୍ତି ଏବଂ ଯାହାର ଯେଉଁ ଡ୍ରଇଂ ଯାହାର ଡ୍ରଇଂର ଓ ଇଚ୍ଛା ଥାଏ ତାକୁ ସେ ଡ୍ରଇଂ କରିକି ନିଜ ଗୃହରେ ବି ଲଗାଇକି ସଜେଇଥାନ୍ତି ଏବଂ ଚିତ୍ର ଅଙ୍କନ କରିବା ବୟସ ପ୍ରଥମ କ୍ଲାସର ହିଁ ହୋଇଥାଏ ଅନେକ ପିଲା ତ ସେତେ ଫଷ୍ଟ ଷ୍ଟାଣ୍ଡାର୍ଡ଼ରୁ ହିଁ ଚିତ୍ର ଅଙ୍କନ କରିବା ଆରମ୍ଭ କରିଦେଇଥାନ୍ତି କିପରି ଭାବରେ ଚିତ୍ର ଅଙ୍କନ କରିଥାନ୍ତି